ଚିତ୍ରାଙ୍କନ ସମୟରେ ଆମେ ବିଭିନ୍ନପ୍ରକାରର ସାମଗ୍ରୀ ବ୍ୟବହାର କରିଥାଉ ଯେପରି କାଗଜ ପେନ୍ସିଲ୍ ରବର୍ ରଙ୍ଗ ରଙ୍ଗ କରିବା ପାଇଁ ସ୍କେଚ୍ ପେନ୍ ରଙ୍ଗ ଭଲ ହୁଏ ନାହିଁ କାରଣ ସ୍କେଚ୍ ପେନ୍ ରଙ୍ଗ ରଙ୍ଗ କଲାବେଳେ କାଗଜର ଆରପଟରେ ଉଠିଯାଇଥାଏ ତେଣୁ ସ୍କେଚ୍ ପେନ୍ ରଙ୍ଗ ଭଲ ହୁଏ ନାହିଁ ତେଣୁ ସେଥିପାଇଁ ଡବାର ସେ ପାଣି ବ୍ରସ୍ରେ ଯେନ୍ ଥାଏ ସେହି ରଙ୍ଗ କଲର୍ କରିବା ପାଇଁ ଅତି ସହଜ ହୋଇଥାଏ ଏହି ରଙ୍ଗ ମୋତେ ବହୁତ ଭଲ ଲାଗିଥାଏ ଏହା ନଟରାଜ ବ୍ରାଣ୍ଡ୍ ରହିଥାଏ ଏହାକୁ କିଣିବା ପାଇଁ ଆଗଲ୍ପୁର୍ ବହିଦାର୍ ଷ୍ଟୋର୍ରେ ମିଲିଥାଏ ମୁଁ ସେଠାରୁ ହିଁ କିଣିଥାଏ ଏହି ସାମଗ୍ରୀ ସବୁ ମହଙ୍ଗା ବୋଲି ମୁଁ ଭାବେ ନାହିଁ ବେଶୀ ମହଙ୍ଗା ମଧ୍ୟ ନୁହେଁ